ଭାରତରେ ଚିକେନ ମଟନ ବାସି ପଖାଳ ଚାୱଲ ରୁଟି ଖାଇବାକୁ ପସନ୍ଦ କରନ୍ତି ଆଉ ଯେନଟା କି ସମସ୍ତ ଲୋକପ୍ରିୟ ବ୍ୟଞ୍ଜନ ହେଉଛି ବାସି ପଖାଳ ରୁଟି ଚାବଲ ସବୁ ପ୍ରକାର ଖାଦ୍ୟ ଭାରତରେ ଖାଇବାକୁ ପସନ୍ଦ କରନ୍ତି ଯେନଟା କି ମସଲା ଜିନିଷ ଚିକେନ ବିରିୟାନି ତରକାରୀ ଖାଇବାକୁ ପସନ୍ଦ କରନ୍ତି ଯେଣେ ଜିରା ମସଲା ଧନିଆରେ ତିଆରି ହୋଇ ଗ୍ରାଇଣ୍ଡର୍ କରି ସେ ସେଟା ତରକାରୀରେ ମିଶାଯାଏ